ଏମିତିରେ ତ ସାଧାରଣତଃ ସ୍ତ୍ରୀ ଲୋକମାନେ ସବୁ ରେସିପିକୁ ଚ୍ୟାଲେଞ୍ଜର ସହିତ ବନେଇବାକୁ ଭଲ ପାଆନ୍ତି କାହିଁକିନା ସେଇଟା ଭଲସେ ବନା ହେଇଥିବା ଦରକାର ସମସ୍ତଙ୍କୁ ଭଲଲାଗେ ଏମିତିକି ଆମ ଘରେ ହଠାତ ଗୋଟେ ଦିନ ଗେଷ୍ଟ ଚାରିଜଣ ଆସିଲେ ତିନିଟା ଚାରିଟା ଦିବାର ବେଳ ତିନିଟା ବେଳ ହଠାତ ଗେଷ୍ଟ ଆସିକି ପହଞ୍ଚିଗଲେ ତା କ'ଣ କରିବୁ ଘରେ ଅଳ୍ପ ଭାତ ଥିଲା ଆଉ ଡାଲି ଆଉ ଗୋଟେ ଟାଇପ୍ର ତରକାରୀ ହିଁ ଥିଲା ତ ଏତେ କମ୍ ସମୟ ଭିତରେ ସେ ହଠାତ ଆସି ପହଞ୍ଚିଲେ ପୁଣି ଯିବା ପାଇଁ ବି ସେ ରହିବାକୁ ବି ବେଶୀ ସମୟ ବାହାରିଲେ ଯିବା ପାଇଁ ବି ବାହାରିଲେ ଆମେ ବୁଲିକି ପଳେଇବୁ ଏମିତି କହିଲେ ତ ଏତେ କମ ସମୟ ଭିତରେ କ'ଣ ବନେଇବ ଭାବି ଭାବି ଆମ ଘରେ କେବଳ ପରିବା କହିଲେ ବାଇଗଣ ହିଁ ଥିଲା ତ ଦହି ଥିଲା ବାସ୍ ଆଉ କିଛି ହିଁ ନଥିଲା ସେତିକି ସମୟ ଭିତରେ ଆସିକି ମୁଁ ବାଇଗଣ କାଟିଦେଲି କାଟିକି ବାଇଗଣକୁ ଛାଣିକି ବାହାର କରିଦେଲି ତାପରେ ଏପଟେ ଦହିଟାକୁ ଲୁଣ ଚିନି ଆଉ ଟିକେ ଜିରା ପାଉଡ଼ର ଗୋଳେଇକିନା ରଖିଦେଲି ତାପରେ ସାଙ୍ଗେ ସାଙ୍ଗେ ଟିକେ ଭୂସଙ୍ଗ ପତ୍ର ଆଉ ଅଦା ଟିକେ ଛେଚିଦେଲି ସୋରିଷ ଲଙ୍କା ଛୁଙ୍କ ମାରିକିନା ବାଇଗଣ ସେଥିରେ ପକେଇକି ଭାଜିଦେଲି ତାପରେ ଓହ୍ଲେଇକିନା ଦହିଟା ଢାଲିଦେଲି ଆଉ ଦଶରୁ ପନ୍ଦର ମିନିଟ ଭିତରେ ସେଇଟା ବନିଗଲା ସେଇଟା ହିଁ ମୋ ଲାଇଫ୍ରେ ଗୋଟେ ଚ୍ୟାଲେଞ୍ଜିଂ ରେସିପି କହିଲେ ସେଇଟା ଥିଲା ହଠାତ୍ ଗେଷ୍ଟ ଆସିକି ପହଞ୍ଚିଲେ କ'ଣ ଦେବୁ କ'ଣ ନାହିଁ ଆଉ ସେଇଟା ସମସ୍ତଙ୍କୁ ଭଲ ବି ଲାଗିଥିଲା ଆଉ ସେଇଟା ମୋ ପାଇଁ ଗୋଟେ ଚ୍ୟାଲେଞ୍ଜ ଥିଲା ଯାହା ମୁଁ ଶିଖିଲି ଏତିକି ସମୟ ଭିତରେ ଚାହିଁଲେ ବି କାହାକୁ କିଛି ବନେଇକି ଦେଇହେବ ଯେ ସେମାନେ ଖୁସି ବି ହେଇପାରିବେ ଖାଇକି ସମସ୍ତେ ବହୁତ ଭଲ ଲାଗିଲା ବୁଲିକି କହିଥିଲେ ସେଇଟା ମୋ ଲାଇଫ୍ର ଗୋଟେ ଚ୍ୟାଲେଞ୍ଜିଂ ରେସିପି ଥିଲା ନାଇଁ ତ ବାକି ସବୁ ଆମ ପାଇଁ ଚ୍ୟାଲେଞ୍ଜିଙ୍ଗ ଯେମିତି ଆମେ ସେଇଟା ଭଲସେ ବନେଇ ପାରିବୁ